ଇତିହାସ ତ ଅନେକ ଅନେକ ମହାରଥୀମାନେ ନିଜର ଜୀବନ ସେମାନଙ୍କ କାର୍ଯ୍ୟକୃତି ବିଷୟରେ ଯେତେ କ କହିଲେ ବି କମ୍ ହେବ ସେମାନେ ବହୁତ ବଳିଦାନତା ଦେଇକି ମଧ୍ୟ ଦେଶ ଦିନ ପାଇଁ ବିଶେଷ ଇଏ କରିଛନ୍ତି ଯଥା ମହାତ୍ମା ଗାନ୍ଧୀ ସୁଭାଷ ଚନ୍ଦ୍ର ବୋଷ ଇତ୍ୟାଦ ଲାଲ ବାହଦୁର ଶାସ୍ତ୍ର ଅନ୍ୟନ୍ୟ ସେମାନେ ସ୍ୱଚ୍ଛାକର୍ମୀମାନେ ନିଜର ଜୀବନ ପ୍ରାଣତ୍ୟାଗ କରି ଦେଶ ସ୍ୱାଧୀନ ଭିତରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଓ ଏହା ତାଙ୍କର ଜୀବନ କାର୍ଯ୍ୟକଳାପ ମଧ୍ୟରେ ବହୁତ ସେମାନେ କାର୍ଯ୍ୟରତ ହାସଲ କରୁଛନ୍ତି ମଧ୍ୟ ଓ ନାମକୃତି ହାସଲ କରୁଛନ୍ତି ମଧ୍ୟ ତାଙ୍କର ଜନ୍ମସ୍ତୁତି ଦିବସକୁ ମଧ୍ୟ ଦେଶ ସହ ଗ୍ରାମ ମଧ୍ୟରେ ପାଳନ କରାଯାଇଥାଏ ଆ ସେ ଦେଶ ବିଦେଶ ଭିତରେ ବହୁତ ଆମ ଦେଶମାନଙ୍କୁ ସାହାଯ୍ୟ ଗତ କରୁଛନ୍ତି ଇଂରେଜମାନଙ୍କ ଭିତରେ ଅନେକ କାର୍ଯ୍ୟରତ ମଧ୍ୟ ସେ ହାସଲ କରିଛନ୍ତି କଣ କହିବି ଯାହା କହିଲେ ବି କମ ତାଙ୍କ ବିଷୟରେ ତାଙ୍କ ପ୍ରାୟ ତ୍ୟାଗରତ ହାସଲ କର କାର୍ଯ୍ୟ ମଧ୍ୟ ହାସଲ କରିଛନ୍ତି